ହଁ କୁହନ୍ତୁ ହେଲ କୁହନ୍ତୁ କିଏ କହୁଛନ୍ ହଁ ପର ପିସ୍ ପନ୍ଦର ଟଙ୍କା ହଉ ହଁ ବରା ସେଇ ଦଶ ଟଙ୍କା ସିଙ୍ଗଡ଼ା ପନ୍ଦର ଟଙ୍କା ଏମିତି ଆଉ ହଁ ଆଉ ଏବେ ତ ଏବେ ତ ସବୁ ରେଟ୍ ହେଲାଣି ହଁ ସେଇ ପନ୍ଦର ଟଙ୍କା ଲେଖା ପନ୍ଦର ଟଙ୍କା ଲେଖା ପିସ୍ ସବୁ ହଁ ଦେଖନ୍ତୁ ଏଇଠି ତ ସବୁ ରେଟ୍ ତେଲ ବେସନ ଆଉ ସବୁ ରେଟ୍ ହେଲା ବେଳକୁ ନ ନେଲେ ବି ଆମେ କେମିତି ଚଳିବୁ ଆମ ପରିବାର ଅଛି ଆମେ କେମିତି ଚଳିବୁ କହୁନାହାନ୍ତି ସବୁ ରେଟ୍ ହେଲାଣି ଆଳୁ ବି ରେଟ୍ ହେଲାଣି ପିଆଜ ସବୁ ରେଟ୍ ହେଲାଣି ଆଉ କ'ଣ କରିବା ଆଉ

କ'ଣ କରିବା ଆଉ ନହେଲେ ବି ନବିକିଲେ ବି ଆମେ ସେମିତି କରି ଚଳିପାରିବୁନୁ କହିଁକିନା ଆମର ଛୁଆପିଲା ନେଇକି ଆମେ ରହୁଛୁ ଯଦି ଦୋକାନ ନ ଚାଲିବା ଆମେ କେମିତି ଚଳିବୁ କହୁନାହାନ୍ତି ହଁ

ହ

ହଉ ଠିକ୍ ଅଛି ଯେ କହିଲେ ବହୁତ ବହୁତ ଧନ୍ୟବାଦ ବୁଝାବୁଝି କରନ୍ତୁ ଆମେ ତ ଏବେ ଏଇଠି ବେପାର କରୁଛୁ ଛୁଆ ପିଲା ସଂସାର ନେଇକି ରହିଛୁ ଆଉ ସୁବିଧା ଯଦି ହେଲା ତା'ହେଲେ ଯିବୁ ଯଦି ସୁବିଧା ହେଲା ତା'ହେଲେ ଯିବୁ

ହଉ ଠିକ୍ ଅଛି

ହଁ ଆପଣ ବୁଝାବୁଝି କରି କୁହନ୍ତୁ ଆଉ ମୁଁ ଏପଟେ ସବୁ ଠିକ୍ଠାକ୍ ଦେଇକରି କାହିଁକିନା ଗାଁରେ ସବୁ ଆମ ଫାମିଲି ଏଇଠି ଅଛନ୍ତି ଆଉ ତାଙ୍କୁ ସବୁ ଠିକ୍ କରି ନ କଲେ ହବ ଅସୁବିଧା ହବ ଆଉ ବୁଝାବୁଝି